କିଛି ବର୍ଷ ପୂର୍ବରୁ ମାନେ କିପ୍ୟାଡ଼ ଫୋନ୍ ଆମେ ୟୁଜ୍ କରୁଥିଲୁ ଯେହେତୁ ଗୋଟେ କିପ୍ୟାଡ଼ ଫୋନ୍ ଏବେ ଦୋକାନକୁ ଗଲେ ଗୋଟେ କିପ୍ୟାଡ଼ ଫୋନ୍ କିଣିଲେ ଯାହା ବି ହଜାର ବାରଶହରେ ହେଇଯାଉଥିଲା ଆଉ ଏବେ ଯେହେତୁ ସ୍ମାର୍ଟଫୋନ୍ ବାହାରିଲାଣି ଆଉ ସ୍ମାର୍ଟଫୋନ୍ରେ ବି ମଧ୍ୟ ମାସକୁ ତିନିଶହ ଲେଖେ ବାଲାନ୍ସ ପକାଇବାକୁ ପଡ଼ୁଛି ଆଉ ଯଦି ତିନିଶହ ଲେଖେ ବାଲାନ୍ସ ନ ପଡ଼ିବ ତ କିଛି ବି ମାନେ ଆସୁନାଇଁ ୟୁଟ୍ୟୁବ୍ ନା ଆସେ ନା ୱାଟ୍ସଆପ୍ ଚଲାଇ ହୁଏ ନା କିଛି ବି ଆଉ ଆଗତ ଲୋକ କିପ୍ୟାଡ଼ ଫୋନ୍ରେ ବହୁତ ସାହାଯ୍ୟ ପାଉଥିଲେ ଯାହାବି ହେଲେ ମାନେ ଫୋନ୍ରେ କଥାବାର୍ତ୍ତା ହେଇପାରୁଥିଲେ ଯାହାବି ହେଲେ ଗୋଟେ ଟଙ୍କା ପଚାଶ ଶହେରେ ବି ବାଲାନ୍ସ ହେଇଯାଉଥିଲା ଆଉ ଏବେ ତ ସ୍ମାର୍ଟଫୋନ୍ରେ ତିନିଶହ ବାଲାନ୍ସ ପକାଇବାକୁ ପଡ଼ୁଛି ଯଦି ମାନେ ଦୋକାନକୁ ଗୋଟେ ଯିବୁ ଗୋଟେ ସ୍ମାର୍ଟଫୋନ୍ କିଣିବା ପାଇଁ ତ ଗୋଟେ ଯାହାବି ହେଲେ ଆମକୁ ପ ପନ୍ଦର କୋଡ଼ିଏ ହଜାର ଲାଗୁଛି କିଣିବା ପାଇଁ ଆଉ ସେହି ତ କିପ୍ୟାଡ଼ ଫୋନ୍ ତ ଟଙ୍କା ହଜାର ବାରଶହରେ ବି ମିଳିଯାଉଥିଲା ଆଉ ଲୋକମାନଙ୍କୁ ବି ଏବେ ଗୋଟେ ସ୍ମାର୍ଟଫୋନ୍ କିଣିବା ପାଇଁ ବି ବହୁତ କଷ୍ଟ ଲାଗୁଛି ଯେହେତୁ ସ୍ମାର୍ଟଫୋନ୍ ତ ହଜାର ବାରଶହରେ ମିଳିବନି ନା ତ ସେଥିପାଇଁ ଯାହାବି ହେଲେ ଲୋକମାନଙ୍କୁ କିଣିବା ପାଇଁ କଷ୍ଟ ହେଉଛି ଆଜି ଗୋଟେ ପିଲା ପାଠ ପଢ଼ାଇବାକୁ ଚାହିଁଲା ତ ମୋବାଇଲ୍ରେ ସବୁ କିଛି ଆସୁଛି ତ ନିହାତି ଭାବରେ ତ ସ୍ମାର୍ଟଫୋନ୍ଟା କିଣିବା ପାଇଁ ହିଁ ପଡ଼ିବ ତ ଗୋଟେ ଗରିବ ଲୋକ ସେତିକି କଷ୍ଟ କଲେ ହିଁ ଟଙ୍କା ପନ୍ଦର କୋଡ଼ିଏ ହଜାର ଆସେ ତ ବହୁତ କଷ୍ଟରେ ମାନେ ଗୋଟେ ସ୍ମାର୍ଟଫୋନ୍ କିଣୁଛନ୍ତି ତା'ପରେ ବି ପୁଣି ତାହିଁରେ ମାସକୁ ବାଲାନ୍ସ ପକା ତ ବହୁତ ପ୍ରକାରର କଷ୍ଟ ତ ଲାଗୁଛି ଆଉ କିପ୍ୟାଡ଼ ଫୋନ୍ କ'ଣ ନା ସେଇଟା କିଣିଦେଲେ